ଆମର୍ ଅଞ୍ଚଲରେ ବହୁତ୍ ପ୍ରାକୃତିକ୍ ଜିନିଷ୍ମାନେ ଅଛେ ମ୍ୟାଟ୍ ଘରେ ଲାଗ୍ସି ଘର୍ ବନାବାର୍ ଲାଗି ଲାଗ୍ସି କାଠ୍ ଛତ୍ ଭାଙ୍ଗି ଯାଇଥିଲେ ସେଥି ଲାଗସି କିଛୁ ବନାବାର୍ ଥିଲେ ବି ବନେଇପାରସୁଁ ମ୍ୟାଟ୍ ଥି ଚୁଲ୍ହା ବି ବନାବାର୍ ଥିଲେ ମ୍ୟାଟ୍ ଥି ହି ବନାସୁଁ ମ୍ୟାଟ୍ ଥି କିଛୁ ବନେଇକରି ବାହାରେ ବିକ୍ରି ବି କରିପାରସୁଁ ଗଛ୍ ଜାଗାବାର୍ ଥିଲେ ବି ମ୍ୟାଟ୍ ଥି ବି ଜଗାସୁଁ ହେଥି ବି ମ୍ୟାଟ୍ ଲାଗ୍ସି ମେଟ୍ ମେଟ୍ ଥି ଚାଷ୍ ବି ହେସି ଆଉ ପାନିର୍ ସୁବିଧା ବି ବହୁତ୍ ଭଲ୍ସେ ଅଛେ ଗଛ୍ ଗଛ୍କେ ପାଏନ୍ ଭି ଦେଇପାରସୁଁ ପନିପରିବାର୍ ଥି ବି ପାଏନ୍ ଦେଇପାରସୁଁ କିଛୁ ବନାବାର୍ ଥିଲେ ବି ପାଏନ୍ ବ୍ୟବହାର୍ ହେସି ବୋତଲ୍ରେ ବିକ୍ରି ବି ହେଇ କରିପାରସୁଁ ପାନି ର